ଆମେ ସମୁଦ୍ର ମାଛ ଧରିବା ପାଇଁ ଆମେ ତ ଯାଉନୁ ପଡ଼ି ପଡ଼ିଶା ଘର ଲୋକମାନଙ୍କର ସେମାନେ ଯାଉଛନ୍ତି ଆମ ପଡ଼ିଶା ସାହି ସାହି ପାଖରେ ଏକା ସେମାନେ ଯାଉଛନ୍ତି ଆ ସଖାଳେ ଯାଉ ରାତିକୁ ଯାଉଛନ୍ତି ଧରିବା ପାଇଁ ଜାଲ ବିଞ୍ଛାଇକି ସେମାନେ ତା'ପରେ ସେ ସମୁଦ୍ର ମାଛ ବି ବହୁତି ମେହନତ କରିକି ସେଇଠି ଧରି ଧରିବେ ଦୁଇ ଗୋଟେ ଦିନ ଯିବେ ପିକଅପରେ ଯିବେ ଧରିକି ଧରିବେ ତା'ପରେ ସେଇଠି ବହୁତ କଷ୍ଟ ଲାଗିବ ସେ ଟ୍ରେଡ଼ରେ ଲୋଡ଼ କରିବେ ଗୋଟି ଗୋଟି କରିକି ସବୁ ସେ ଟ୍ରେ ଯାକ ବି କେତେ ଗୁଡ଼ାଏ ମାଛଯାକ ଆଣିବେ ବହୁତ ପ୍ରକାର କିଛି ବହୁତ ପ୍ରକାର ମାଛ ଯାକ ଆସୁଛି ମାର୍କେଟ୍ରେ ସେଇଠୁ ଦିନେ ଦୁଇ ଦିନ ତିନି ଦିନ ଲାଗିବ ସେମାନେ ଆସିବାକୁ ସ ଡେଲି ତାଙ୍କ ମାନେ ଧରିବା ପାଇଁ ଯାଆନ୍ତି ସେମାନେ କ'ଣ କି ବିକ୍ରି କରିବା ପାଇଁ ବହୁତ ବିଜିନେସ୍ ଯାକ କରିବେ ସେ ଆମର ତା'ପରେ ମାର୍କେଟ୍ରେ ଆସିବ ମାର୍କେଟ୍କୁ ଆସିକି ସଖାଳୁ ସକାଳେ ଆସିକି ବିକ୍ରି କରିବେ ବିକ୍ରି କରି ସାରିକି ତା'ପରେ ଆଉ ଥରେ ଧରିବା ପାଇଁ ଯିବେ ଧରିବାକୁ ଯାଇକି ସେମାନେ ଆଉ ବହୁତ ଗୁଡ଼ାଏ ମାର୍କେଟ୍ରେ ବିଜନେସ୍ ଏଇମାନେ ସମସ୍ତଙ୍କ ସହିତ କରିବେ ଆଉ ଖାଇବା ପାଇଁ ବି ଭଲ ଲାଗିବ ସେ ମାଛ ବି ସେମାନଙ୍କର ତା'ପରେ ବି ଧରିବା ପାଇଁ ବି ସେମାନେ ସକାଳୁ ସକାଳୁ ବି ଯିବେ ତା'ପର ଆମର ମାର୍କେଟ୍ରେ ଆସିଲେ ବି ଟ୍ରେରେ ବହୁତ ଗୁଡ଼ାଏ ସବୁଆଡ଼େ ଦଉଛନ୍ତି ସେମାନଙ୍କେ ମାର୍କେଟରେ